ମୁଁ ସକାଳ ଦୌଡ଼ିବାକୁ ବହୁତ ପସନ୍ଦ କରେ ଦୌଡ଼ିବାରେ ମୁଇଁ ତ ଭଲ ଲାଗେ କାହିଁକିନା ଦୌଡ଼ିବା ଦ୍ୱାରା ମୋର ଦେହ ଟିକେ ଭଲ ରହିବ ଆଉ ଦୌଡ଼ିବା ସମୟରେ ମୋତେ ଗୀତ ଶୁଣିବାକୁ ଭଲ ଲାଗେ କାହିଁକିନା ଦୌଡ଼ିବା ଦୌଡ଼ିବା ସମୟରେ ଗୀତ ଶୁଣିକି ଦୌଡ଼ିଲେ ଟିକେ ଦୌଡ଼ିବା ପାଇଁ ଭଲ ବି ଲାଗିଥାଏ ସେହିପରି ଭାବରେ ମୁଁ ଗୀତ ବି ଶୁଣିଥାଏ ଆଉ ଦୌଡ଼ିବା ସମୟରେ ମୁଁ ଅନ୍ୟାନ୍ୟ କିଛି ବି ଭାବି ଥାଏ କି ଆମର ପରିବେଶକୁ ଦେଖିକି ମୁଁ ଦୌଡ଼ି ବି ପାରେ ଦୌଡ଼ିବା ସମୟରେ ମୋତେ ଭଲ ବି ଲାଗେ ମୁଁ ଦୌଡ଼ିବା ସମୟରେ ମୋର ଗୀତ ଶୁଣିବାକୁ ବି ବହୁତ ପସନ୍ଦ ଲାଗେ ମୁଁ ଭଜନ ଅଧିକାଂଶ ଶୁଣେ ଓଡ଼ିଆ ଭଜନ ସେ ଭଜନ ଅନୁସାରେ ମୁଁ ଗୀତ ଶୁଣି ଶୁଣି ଦୌଡ଼େ ଦୌଡ଼ିବା ସମୟରେ ଯେମିତିକି ଦେହରେ ଦେହର ଯତ୍ନ ବି ଭଲ ରହିବ ଦୌଡ଼ିଲେ ସେଇ ହିସାବରେ ମୁଁ ଦୌଡ଼ା ଦୌଡ଼ି କରେ ସବୁଦିନ ସକାଳୁ ମୁଁ ଦୌଡ଼ିବାକୁ ଲାଗେ ଯେମିତିକି ଦେହ ସୁସ୍ଥ ରହିବ ଆଉ ଭଲ ମଧ୍ୟ ଲାଗିବ ସେଇ ହିସାବରେ ମୁଁ ସବୁଦିନ ସକାଳୁ ଉଠି ସାରିଲା ପରେ ମୁଁ ଦୌଡ଼ିବାରେ ମୁଁ ବାହାରି ପଡ଼େ ଆଉ ଦୌଡ଼ିବାରେ ତ ମୋତେ ଭଲ ଲାଗେ ଆଉ ଭଲ ଶରୀର ମଧ୍ୟ ସୁସ୍ଥ ରହେ ସେଇଥିପାଇଁ ମୁଁ ସବୁଦିନ ସକାଳୁ ଉଠି ସାରିଲା ପରେ ମୁଁ ଦୌଡ଼ିବାକୁ ଲାଗିପଡ଼େ ଆଉ ମୋ ପରିବେଶ ବିଷୟରେ ଯେମିତି ଭାବିଥାଏ ଆଉ ସେତେ ସୌନ୍ଦର୍ଯ୍ୟ ଭଲ ଆମ ପରିବେଶ ବୋଲି ଭାବେ ମୁଁ ଦୌଡ଼ି ଦୌଡ଼ି ଗୀତ ଶୁଣେ ଗୀତ ଶୁଣିକି ମୁଇଁ ତ ମୁଁ ପରିବେଶ ବିଷୟରେ ଭାବିକି ସେତେ ସୌନ୍ଦର୍ଯ୍ୟ ଦେଖାଯାଉ ଥାଏ ସେଇ ବିଷୟରେ ମୁଁ ଭାବିକି ମୁଁ ଦୌଡ଼ିବାରେ ଲାଗିପଡ଼େ